ମୁଁ ସବୁବେଳେ ବାଡ଼ିରେ ମୋର ସଜ ପରିବା କରିଥାଏ ସେଗୁଡ଼ିକ ହେଲା ବାଇଗଣ ଭେଣ୍ଡି ଜହ୍ନି କଦଳୀ ଅମୃତଭଣ୍ଡା ଏସବୁ ଲଗାଇଥାଏ ମୋ ପରିବାରକୁ କେବେ ବାହାର ହୋଟେଲ୍ରେ ଖାଇବାକୁ ମୁଁ ଛାଡ଼େ ନାହିଁ ତେଣୁ କରି ସବୁବେଳେ ମୁଁ ସବୁଦିନ ବାରିରୁ କିଛି କିଛି ପରିବା ଆଣି ରୋଷେଇ କରି ତାଙ୍କୁ ଦିଏ କମ୍ ତେଲ ମସଲାରେ ରାନ୍ଧେ ତେଣୁ ସ୍ୱାସ୍ଥ୍ୟ ପକ୍ଷେ ବହୁତ ତେଲ ମସଲା ଖରାପ ବୋଲି ମୁଁ କମ୍ ତେଲ ମସଲାରେ ରାନ୍ଧେ ତାଙ୍କୁ ବାହାରକୁ ମୁଁ ଛାଡ଼େ ନାହିଁ